ମୁଁ ରଣପୁର ଯାଇଥିଲି ସେଠାରେ ଅମ୍ବର ଶଙ୍କର ଲାଲ ଗଣେଶ ସିମ୍ବାମ ଏସବୁ ଦୋକାନ ଇତ୍ୟାଦି ବୁଲିଲି ସେଥିମଧ୍ୟରୁ ମୋତେ ଅମ୍ବର ଶାଢୀଟି ବହୁତ ଭଲ ଲାଗିଲା ସେଠାରୁ ମୁଁ ତିନି ହଜାର ଟଙ୍କା ଦେଇ ଏକ ଶାଢୀ ଆଣିଲି ମୁଁ ଦୁଇରୁ ତିନି ବର୍ଷ ହେଲା ବ୍ୟବହାର କରୁଛି ତାହା ମୋତେ ବହୁତ ଭଲ ଲାଗୁଛି ତେଣୁ ଲୋକମାନଙ୍କୁ ମୁଁ କହୁଛି ଯେ ଅମ୍ବରରୁ ଯାଇ ଶାଢୀ ଆଣନ୍ତୁ ସେଠାରେ ଶାଢୀ ବହୁତ ଭଲ